ଭାରତ ଭାରତ ଦେଶରେ ଆମର ଧର୍ମ ସମସ୍ତ ଧର୍ମ ସମାନ ହିନ୍ଦୁ ମୁସଲମାନ ଖ୍ରୀଷ୍ଟିୟାନ ବୌଦ୍ଧ ଜୈନ ସବୁ ଧର୍ମ ପ୍ରାୟ ସମାନ ହିନ୍ଦୁ ହିନ୍ଦୁ ଭଗବାନ କୃଷ୍ଣଙ୍କୁ ଜପ କରନ୍ତି ଖ୍ରୀଷ୍ଟିୟାନ ଈଶ୍ଵରଙ୍କୁ ଜପ କରନ୍ତି ଯିଏ ଯେଉଁଥିରେ ଥିଲେ ମଧ୍ୟ ସମସ୍ତ ଧର୍ମ ଆମର ଗୋଟିଏ ସେହି ଇଶ୍ଵର ହିଁ ରାସ୍ତା ଗୋଟିଏ ଧର୍ମ ସବୁପ୍ରକାର ଥାଏ କିନ୍ତୁ ରାସ୍ତା ହେଉଛି ଗୋଟିଏ ତେଣୁ ଆମେ ସମସ୍ତଙ୍କୁ ବୁଝେଇବା ଦରକାର ସମସ୍ତେ ଜାଣିବା ଦରକାର କେହି କାହାକୁ ଘୃଣା ନକରି ସମସ୍ତେ ସବୁ ଧର୍ମ ସମାନ ସବୁ ଭାଇ ସମାନ ତେଣୁ ହିନ୍ଦୁ ଯାହା ମୁସଲିମ ଯାହା ଖ୍ରୀଷ୍ଟିୟାନ ତାହା ତେଣୁ ଆମେ କୌଣସି ଧର୍ମକୁ ଖରାପ ନ ଭାବିବା ଉଚିତ୍